ମୁଁ ଏବେ ଏମ୍ଆଇର ଗୋଟିଏ ସେଟ୍ ଆଣିଛି ତାର ବ୍ୟାଟେରୀ ବ୍ୟାକ୍ଅପ୍ ବହୁତ ବଢ଼ିଆ ରହୁଛି ଏବଂ ସେ ସେଟ୍ଟା ମୋତେ ବହୁତ ବି ଭଲ ଲାଗୁଛି ଏବଂ ଛଅ ମାସ ହେଲା ଭଲ ଫୋନ ଚାଲିଛି କେବେ ବି ହ୍ୟାଙ୍ଗ ହେଉନି ବହୁତ ବଢ଼ିଆ ଚାଲିଛି